କିଛି ବିଗତ ବର୍ଷ ବା ପୂର୍ବ ବର୍ଷରେ ପୁରୁଣା ମୋବାଇଲ ଚାଲୁଥିଲା ପୁରୁଣା ମୋବାଇଲ ଫୋନ ମାନେ ସଂଯୋଜନ ହେଉଥିଲା ସେଠାରେ କିଛି ଟେଲିକମ୍ୟୁନିକେସନ୍ର ସୁବିଧା ହେଉଥିଲା ଯେ ସେଥିପାଇଁ କିଛି ଇଣ୍ଟରନେଟ୍ର କମ୍ ବ୍ୟବହାର ହେଉଥିଲା ସେଥିପାଇଁ ଯେଉଁ ଆମର୍ ପୁରୁଣା ମୋବାଇଲ ଇ ପୁରୁଣା ମୋବାଇଲ ବର୍ତ୍ତମାନ ସ୍ମାର୍ଟ ଫୋନର ଯେନ୍ ଡିଫରେନ୍ସଟା ହଉଛେ ପୁରୁଣା ମୋବାଇଲ ସାହାଯ୍ୟରେ କିଛି କୌଣସି ସନ୍ଦେହରେ କି କୌଣସି ମେସେଜ୍ କୌଣସି ଜିନିଷ ଉପରେ ପରେ ବ୍ୟବହାର ହୋଇନି ପାରୁଥିଲା ଏବଂ ଯେନ୍ ସ୍ମାର୍ଟ ଫୋନ ଦ୍ୱାରା ବିଭିନ୍ନ ଏଜୁକେସନ୍ ମିଡ଼ିୟମ୍ ବା ଶିକ୍ଷା ଉପରେ ହେଉଥିଲା ଏବଂ ବିଭିନ୍ନ ପ୍ରକାର ଲୋକେ ଲୋକେସନ୍ ସାହାଯ୍ୟରେ ଟ୍ରାକ୍ କରି କରି ବିଭିନ୍ନ ଜାଗାକୁ ପଥ ଆନୁଗମି ହେଉଥିଲା ଅନଲାଇନ୍ ସୁବିଧା ହେଉଥିଲା ବିଭିନ୍ନ କାର୍ଯ୍ୟପତ୍ର ଉପରେ ସ୍ମାର୍ଟ ଫୋନ ଦ୍ୱାରା ବିଭିନ୍ନ ଉପରେ କାର୍ଯ୍ୟ କାର୍ଯ୍ୟ ହେଇପାରୁଛେ ଏବଂ ଏଇ ଯେନ୍ ପୁରୁଣା ମୋବାଇଲ ଠାରୁ ସ୍ମାର୍ଟ ଫୋନଟା ବହୁତ ବେଟର୍ ବହୁତ ଟାଇମ୍ରେ ସ୍ପିଡ଼୍ରେ କାମ ହେଇପାରୁଛେ ପୁରୁଣା ମୋବାଇଲଟା ବହୁତ ଲୋ'ର ଦେଲା କମ୍ୟୁନିକେସନ୍ ସିଷ୍ଟମ୍ କମ୍ ଥିଲା ସେଥିପାଇଁ ସ୍ମାର୍ଟ ଫୋନଟା ବହୁତ ଉପଯୋଗୀ ହେଇ ଆମର୍ ବର୍ତ୍ତମାନ ବର୍ଷରେ କିନ୍ତୁ ଆମର୍ ନେଟ୍ୱାର୍କଟା ବହୁତ ସ୍ପିଡ଼୍ରେ କାମ କରୁଛେ ବିଭିନ୍ନ କମ ସମୟରେ ବହୁତ ବଡ଼ ବଡ଼ ବ୍ୟାଙ୍କିଙ୍ଗ କାମ ବଡ଼ ବଡ଼ ସ୍ପେସ୍ ରିସର୍ଚ୍ଚ କାରଣ ଉପରେ ବହୁତ କାମ କରୁଛେ ଏବଂ ଇ ଯେନ୍ ଏଇଟା ମୋଟା ମୋଟା ଜି ଓ ସିମ୍ ଲାଗିଛେ ଜି ଓ ସିମ୍ରେ ପ୍ରତ୍ୟେକ ମାସ ମୁଁ ହଜାରରୁ ଦୁଇ ହଜାର ଟଙ୍କା ଖର୍ଚ୍ଚ କରେ କାରଣ ମୁଁ ସ୍ମାର୍ଟ ଫୋନ ସାହାଯ୍ୟରେ କିଛି ଅନଲାଇନ୍ର କାର୍ଯ୍ୟ ବିଭିନ୍ନ ପତ୍ର ଅନୁପ୍ରଦାନ କରି ପୁରୀ ସେଦିନ ହୋଇଥାଏ ମୁଁ ନେଟ୍ୱାର୍କ ସିଷ୍ଟମ୍ ଆହୁରି ସୁବିଧା ହେତୁ କମ୍ର ଅନଲାଇନ୍ ସୁବିଧା ବ୍ୟବହାର ହେଇପାରୁଛି ଏବଂ ଏଇ ଜିନିଷ ସ୍ମାର୍ଟ ଫୋନର ହାଇ ନେଟ୍ୱାର୍କ ଫାଇଭ୍ ଜିରୁ ସମସ୍ତ ହେଇପାରୁଛି